ଖାଲି ସମୟରେ ମୋର ମନୋରଞ୍ଜନ ପାଇଁ ମୁଁ ପତ୍ର ପତ୍ରିକା ପଢ଼ାପଢ଼ି କରେ ମୋବାଇଲ୍ ଦେଖେ ଅନେକ ସମୟ ମୁଁ ମୋବାଇଲ୍ ହିଁ ଦେଖେ ମୋବାଇଲ୍ରେ ଯେପରିକି ରୋଷେଇ କରିବା କୌଣସି ଆଧ୍ୟାତ୍ମିକ ଜିନିଷ ଦେଖିବା ଅବଶ୍ୟ ଏହାକୁ ମନୋରଞ୍ଜନ ନ କହିପାରନ୍ତି କିନ୍ତୁ ଏହା ମତେ ବହୁତ ଆନନ୍ଦ ଦିଏ ହୁଏ ତ ଲୋକଙ୍କୁ ରୋଷେଇଟା ମନୋରଞ୍ଜନ ନ ନହୋଇପାରେ କିନ୍ତୁ ଯେହେତୁ ମତେ ଆନନ୍ଦିତ କରେ ତେଣୁ ମୁଁ ତାକୁ ମୋ ମନୋରଞ୍ଜନର ପାର୍ଟ୍ ଭିତରେ ହିଁ ତାକୁ ମୁଁ ଇନକ୍ଲ୍ୟୁଡ଼୍ କରିଛି ବା ତାକୁ ମୁଁ ସେଇ ଜାଗାରେ ତାକୁ ରଖିଛି ସେ ମୋତେ ରୋଷେଇ କେକ୍ ତିଆରି କରିବା ରୋଷେଇର ବିଭିନ୍ନ ପ୍ରଣାଳୀ ଶିଖିବା ଏ ସବୁ ମୋତେ ଭଲ ଲାଗେ ଏଟା ମୋତେ ମନୋରଞ୍ଜନ ହିଁ ଖୋରାକ୍ ଯୋଗାଏ ତ ସିଲାଇ ତ ବିଭିନ୍ନ ଡିଜାଇନ୍ ଜାଣିବା ଏବଂ ଏଇ ସବୁ ଜିନିଷ ଉପରେ ମୁଁ ଅଧିକ ସମୟ ଅନୁଧ୍ୟାନ କରେ ଯେତବେଳେ ମୋତେ ଖାଲି ସମୟ ମିଳିଗଲା ଘରର ସମସ୍ତ କାର୍ଯ୍ୟ ସରିଗଲା ମୁଁ ବସିପଡ଼େ ଟିଭି ଦେଖିବାକୁ ବା ଗୁଗୁଲ୍ରେ କୌଣସି ଜିନିଷ ଜାଣିବା ପାଇଁ କୌଣସି ଶିକ୍ଷା ଜିନିଷ ହେଲା ସର୍ଚ୍ଚ କରେ ଖୋଲେ ସେଇଆ ସେଇ ଜିନିଷଟା ହିଁ ମୋର ମନୋରଞ୍ଜନ ଉପରେ ହିଁ ମୁଁ ନିଜକୁ ଭାବେ କି ସେ ସେଇସବୁ ଜିନିଷ ହିଁ ମୋର ମନୋରଞ୍ଜନ କରୁଛି ତ ଅନ୍ୟ ଜିନିଷ ବି ମତେ ଭଲ ଲାଗେ ନାଇଁ ମନୋରଞ୍ଜନ ପାଇଁ କିଛି ଗୁଡ଼ାଏ ହାସ୍ୟରସାତ୍ମକ ଜିନିଷ ଦେଖିବା ବା ଆଉ କିଛି ଫିଲ୍ମ ସଙ୍ଗୀତ ଦେଖିବା ସେ ସବୁ ଉପରେ ଦେଖେ ଭଜନ ପ୍ରିୟ ଭଜନ ମଧ୍ୟ ମୁଁ ବହୁତ ଦେଖେ ଏପରିକି ବହୁତ ସାରା କ'ଣ ଯେଉଁଟା କୁହନ୍ତି ଆମର ଜଗନ୍ନାଥଙ୍କର ମୁଁ ବହୁତ ସାରା ଷ୍ଟୋରି ଅଛି ଯେଉଁଟା ରିୟଲ ଷ୍ଟୋରି ଆସେ ତାକୁ ମଧ୍ୟ ମୁଁ ବହୁତ ଦେଖିବାକୁ ଭଲପାଏ ସେଇଟା ମୋର ମନୋରଞ୍ଜନ କହିଲେ ଚଳେ ମୁଁ ତାକୁ ଦେଖିଲାପରେ ମୋ ନିଜର ଆତ୍ମ ତୃପ୍ତି ପାଏ ତେଣୁ ଏଇଟା ହିଁ ମୋର ମନୋରଞ୍ଜନ